ମୋ'ର କୌଣସି ଫଟୋ ଉଠାଇବାରେ ଆଗ୍ରହ ନାହିଁ ଆଜିକାଲି ବିବାହଘର ପାଇଁ ଫଟୋ ଫଟ ସବୁ ଉଠାଉଛନ୍ତି ତେଣୁକରି ମୁଁ ବି ସେ ସବୁ ଜିନିଷକୁ କେତେବେଳେ ଭଲ ପାଏନାହିଁ ତେଣୁ କରି ମୋ'ର ଏ ଜିନିଷ ବେଶୀ ଆଗ୍ରହ ନୁହେଁ